ଆମ ଏଠାରେ ମତ୍ସ୍ୟଜୀବୀମାନେ ଅଛନ୍ତି ଯେମିତିକି ନୋଳିଆ କେଉଟ ସେମାନଙ୍କର ବୃତ୍ତି ହେଲା ମାଛ ଧରିବା ମାଛ କ'ଣ ଡଙ୍ଗାରେ ଯାଆନ୍ତି ମାଛ ଧରନ୍ତି ସେଇଠି ମାଛ ଧରିକି ଡଙ୍ଗାରେ ହିଁ ସେମାନେ ତାଙ୍କର ଜୀବିକା ନିର୍ବାହ କରନ୍ତି କାହିଁକି ତାଙ୍କର ଡଙ୍ଗା ହେଲା ସବୁ ତାଙ୍କର ଗୋଟେ ବଡ଼ପର୍ବ ସେଇଟା ପର୍ବ ଅଛି ସେ ପର୍ବରେ ସେମାନେ ଡଙ୍ଗା ପୂଜା କରନ୍ତି ବହୁତ ପ୍ରକାର ଜିନିଷ କରିକି ପୂଜାପୂଜି କରନ୍ତି ସେମାନେ ବି ବହୁତ ତାଙ୍କର ବି ପର୍ବପର୍ବାଣୀ ଗୁଡ଼ିକ ଭଲ ବଡ଼ ଆକାରରେ ପାଳନ କରନ୍ତି ସେମାନେ ବି ମତ୍ସ୍ୟଜୀବି ମତ୍ସ୍ୟଜୀବି ସମ୍ପ୍ରଦାୟର ତେଣୁ ସେମାନେ ସେ ପର୍ବପର୍ବାଣୀକି ପାଳନ କରନ୍ତି ତେଣୁ ଡ଼ଙ୍ଗା ତାଙ୍କର ହେଲା ଜୀବିକା ନା ସେଥିରେ ସେମାନେ ମାଛ ଧରିଲେ ପେଟ ପୋଷିବେ ନା ତାଙ୍କର ତ ଆଉ କିଛି ନାହିଁ ତେଣୁ ଡଙ୍ଗାରେ ଯାଆନ୍ତି ସେମାନେ ତେଣୁ ସେ ଡଙ୍ଗାଟିକି ସେ ବହୁତ ଭଲଭାବରେ ପୂଜା ପୂଜାପୂଜି କରିକି ଡଙ୍ଗାଟିକି ସବୁ ପୂଜାପୂଜି କରନ୍ତି ପୂଜାପୂଜି କରିକି ତାଙ୍କର ସେଇଟା ରଖନ୍ତି ପୂଜା କରିକି ଆଉ